ଆମ ଅଞ୍ଚଳରେ ବିଶେଷ ପ୍ରକାର ସୁବିଧା ନାହିଁ ମେଡ଼ିକାଲ୍ ହେଲା ଆମ୍ବୁଲାନ୍ସ ହେଲା ବ୍ଲଡ଼ ଟେଷ୍ଟ ହେଲା ଆଉ ଡାକ୍ତର ମାନେ ଭଲ ଭଲ ଡକ୍ଟର ଦେଖେଇବା କି ଡାକ୍ତରଖାନା ଏସବୁ ଏସବୁର ସୁବିଧା ନାହିଁ ସରକାର ଯଦି ଏ ସବୁ ପ୍ରତି ଧ୍ୟାନ ଦିଅନ୍ତେ ତାହାଲେ ଆମେ ବହୁତ ଉପକୃତ ହୁଅନ୍ତୁ ଆଉ ସରକ ଏଠି ଗୋଟେ ଡାକ୍ତରଖାନା ଖୋଲିବା କିମ୍ବା ଏ ଯେଉଁ ବ୍ଲଡ଼ ଟେଷ୍ଟ କରିବା ଆମ୍ବୁଲାନ୍ସ ସେବା ଆଉ ଏ ସବୁ ସରକାର ଯଦି ଏଥି ପ୍ରତି ଧ୍ୟାନ ଦେବ ତାହାଲେ ନିମ୍ନ ଶ୍ରେଣୀର ଲୋକମାନେ ବହୁତ ଉପକୃତ ହୋଇପାରନ୍ତେ ସେମାନଙ୍କର ଏତେ ପଇସା ନାହିଁ ଯେ ସାଙ୍ଗେ ସାଙ୍ଗେ ହଟାତ୍ ଦେହ ଖରାପ ହେଲେ ସଙ୍ଗେ ସଙ୍ଗେ ଗାଡ଼ିଟେ ଠିକ୍ କରିକି ନେଇକି ଯିବା ମେଡ଼ିକାଲ୍କୁ ସେମାନେ ଅନେଇବେ ପଇସାକୁ ଆଗେ ପଇସା ହେଲେ ସିନା ନେଇ କି ଯିବେ ସରକାର ଏଥିପ୍ରତି ଧ୍ୟାନ ଦେବା କଥା ଆମ୍ବୁଲାନ୍ସ କିଛି ଏ ଅଞ୍ଚଳକୁ ଯୋଗେଇ ଦେବା କଥା ଏଠି ଗୋଟେ ସରକାରର ବ୍ଲଡ଼ ଟେଷ୍ଟ କେନ୍ଦ୍ର ଖୋଲିବା କଥା ଆଉ ଡାକ୍ତରଖାନା ଡାକ୍ତରଖାନା ଅଛି କିନ୍ତୁ ଡାକ୍ତର ନାହାନ୍ତି କେତେବେଳେ ଡାକ୍ତର ନ ଥିବେ କେତେବେଳେ ୟେ କିଛି ଔଷଧ ନ ଥିବ ଏମିତି ଅସୁବିଧା ସବୁ ଏଥିପ୍ରତି ସରକାର ଧ୍ୟାନ ଦେବା ଉଚିତ୍